ଆଜିକାଲି ଦୁନିଆରେ ତ ଇଣ୍ଟରନେଟ୍ ସମସ୍ତେ ବ୍ୟବହାର କରୁଛନ୍ତି ତାହା ଦ୍ଵାରା ତ ସମସ୍ତିଙ୍କୁ ବହୁତ ସାହାଯ୍ୟ ବି ମିଳୁଛି ଇଣ୍ଟରନେଟ୍ ଦ୍ଵାରା ଆଉ ଛୋଟ ଠାରୁ ବଡ଼ ଯାଏ ସମସ୍ତେ ଆଜିକାଲି ଇଣ୍ଟରନେଟ୍ ବ୍ୟବହାର କଲେଣି ଇଣ୍ଟରନେଟ୍ ଆମକୁ ବହୁତ ମାନେ ଯଦି ଆମର କିଛି ପ୍ରୋବ୍ଲେମ ଅଛି ତ ସେ ଆମକୁ ସାହାଯ୍ୟ କରୁଛି ଯେମିତି କି ଆମକୁ ବହୁତ ସାରା ଆମେ ଯେହେତୁ ପାଠ ପଢ଼ୁଛୁ ତ ଆମକୁ ବହୁତ ସାରା ନୋଟ୍ସ ବି ଲେଖିବାକୁ ପଡ଼ିଥାଏ ଆଉ ସେ ସବୁ ନୋଟ୍ସକୁ ଆମେ ତ ଲେଖି ପାରିବୁନି ଏତେ ବି କାହିଁକି ନା ବହୁତଗୁଡ଼ିଏ ନୋଟ୍ସ ଥାଏ ଆଉ ଆମେ ତାକୁ ସବୁ ମାନେ ସହଜରେ ଆମେ କେମିତି ତାକୁ ଲେଖି ପାରିବୁ କେମିତି ଜଲଦି ସରିଯିବ ସେଥିପାଇଁ ଆମେ କମ୍ପ୍ୟୁଟରରେ ବି ତାକୁ ଲେଖିଥାଉ ଲ୍ୟାପଟପରେ ବି ଲେଖିଥାଉ ଫୋନରେ ବି ଲେଖିକି ରଖି ଦେଇଥାଉ ଆଉ ଆମକୁ ତ ବହୁତ ବଡ଼ ସାହାଯ୍ୟ କରୁଚି ଇଣ୍ଟରନେଟ୍ ଆଉ ଫୋନରେ ଯଦି କୌଣସି ଆମର ଗୋଟେ ଲୋକଟେ ବହୁ ଦୂରରେ ଅଛି ତ ଆମେ ତା ସହିତ କେମିତି କଥା ହେବା ତାକୁ କେମିତି ଦେଖିବୁ ସେ କେମିତି ଅଛି ଭଲରେ ଅଛି କି ଖରାପରେ ଅଛି ସୁସ୍ଥ ଅଛି କି ଅସୁସ୍ଥ ଅଛି ଏ ସବୁ ବୁଝିବା ପାଇଁ ଆମେ ତା ପାଖକୁ ଫୋନ୍ ବି କରିପାରୁଛୁ ତା ସହିତ କଥା ହେଇପାରୁଛୁ ତା'ପରେ ସେ କେତେବେଳେ ଆସିବ କେତେବେଳେ ଯିବ କ'ଣ ଖାଇଛି ନ ଖାଇଛି ଏ ସବୁ ବି ବୁଝି ପାରୁଛୁ ଆଉ ସେ ତାକୁ ଆମେ ଭିଡ଼ିଓ କଲରେ ଦେଖି ବି ପାରୁଛୁ ଏମିତିରେ ତ ସବୁ କଲେଜ ସ୍କୁଲ ସବୁଠି ବି ଏବେ କମ୍ପ୍ୟୁଟର ହେଇଗଲାଣି ଆଉ ସବୁ ପିଲା ବି ଇଣ୍ଟରନେଟ୍ ବ୍ୟବହାର କଲଣି କାହିଁକି ନା ଇଣ୍ଟରନେଟ୍ ବହୁତ ଆମକୁ ସାହାଯ୍ୟ କରୁଛି ଆଉ ତା ଦ୍ଵାରା ଆମେ ଯଦି ବି କୌଣସି ଆମକୁ ଗୋଟେ ଓଡ଼ିଆର ମାନେ କି ଇଂଗ୍ଲିଶର ଇଂଗ୍ଲିଶର ମନେକର ଆମକୁ ତାର ଓଡ଼ିଆ ମିନିଂଗଟା ଦରକାର ଇଂଗ୍ଲିଶର ମିନିଂଗଟା ଇଂଗ୍ଲିଶ ତ ଆମେ ତାକୁ ଓଡ଼ିଆରେ ବି ମାନେ ସେଇଟା ଦେଖେଇ ଦେଉଛି ଯଦି ଆମେ କମ୍ପ୍ୟୁଟର ଲ୍ୟାପଟପ୍ ହେଉ କି ଫୋନ ବି ହେଉ ଫୋନରେ ଡିକ୍ସନାରୀ ଆପ ଏମିତି ସବୁ ଡାଉନଲୋଡ଼ କରି ସେଥିରେ ଇଂଗ୍ଲିଶ ମାରିଲେ ଓଡ଼ିଆ ଆସୁଛି ଏବଂ ଓଡ଼ିଆ ମାରିଲେ ଇଂଗ୍ଲିଶ ଆସୁଛି ହିନ୍ଦୀ ବି ଚାହିଁଲେ ଆମେ ଦେଖିପାରୁଛୁ ହିନ୍ଦୀ ଛଡ଼ା ଆମେ ଯେମିତିକି ଉର୍ଦ୍ଦୁ ସଂସ୍କୃତ ଯେମିତି ବି ଭାଷା ହେଉ ଆମେ ଇଣ୍ଟରନେଟ୍ ଦ୍ଵାରା ସେ ସବୁ ପାଇପାରୁଛୁ ଆଉ ପ୍ରତ୍ୟେକଟି କ୍ଷେତ୍ରରେ ଇଣ୍ଟରନେଟ ହିଁ ଦରକାର ହେଉଛି ଆଉ ଜଣେ ଶିକ୍ଷିତ ଲୋକ ହିଁ ଇଣ୍ଟରନେଟ୍ ବିଷୟରେ ସବୁ ଜାଣିପାରୁଥିବ ଆଉ ଏବେ ତ ସମସ୍ତେ ବି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ତ ଇଣ୍ଟରନେଟ୍ ଆମକୁ ବହୁତ ପକ୍ଷରେ ସାହାଯ୍ୟ ବି କରୁଛି